ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ଏବଂ ନେତାମାନେ ହେଉଛନ୍ତି ବି ଜେ ପି ବି ଜେ ଡ଼ି କଂଗ୍ରେସ ଆହୁରି ବିଭିନ୍ନ ଲୋକମାନେ ସେମାନଙ୍କର ବିଚାରଧାରା ହେଉଛନ୍ତି ସେମାନେ ସେମାନେ କୌଣସି କାମ କରି କୌଣସି କାମରେ ଯଦି ଭୁଲ୍ ଭାଲ୍ ଥିବେ ଅପୋଜିଟ୍ ପାର୍ଟିର ଲୋକମାନେ ସେଇ ଭୁଲ୍କୁ ଭୁଲ୍କୁ ରିପୋର୍ଟ୍ କରିକି ସେମାନଙ୍କ ନା ସେମାନଙ୍କୁ ଖରାପ କରିବେ ଲୋକମାନଙ୍କ ପାଖରେ ଆଉ ଜାତୀୟ ଆଞ୍ଚଳିକ ବାମଡ଼ାହା ବି ଜେ ପି ଧର୍ମେନ୍ଦ୍ର ଆଉ ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ ଆଉ ବି ଜେ ଡ଼ି ହେଉଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କର କାମ ହେଉଛିି ଲୋକମାନଙ୍କ ଲୋକମାନଙ୍କୁ ରାଜନୀତି ଏହାସବୁ ଭଲରେ ଦେବେ ଆଉ ସମସ୍ତ ପ୍ରକାର ରାଜନୈତିକ ଦଳ ଲୋକମାନଙ୍କୁ ନେଇକି ରାଜନୀତି କରିବେ ଆଉ ବି ଜେ ପି ବି ଜେ ଡ଼ି ଏମାନେ ହେଉଛନ୍ତି ଭଲ ଭଲ କାମ କରିବେ ସେମାନଙ୍କୁ ସେମାନଙ୍କ ପାଟିରେ ଯଦି ଭୁଲ୍ ଭାଲ୍ ହେଉଛି ସେଇ ସବୁ ଭୁଲ୍ ଭାଲ୍କୁ ଭୁଲ୍ ଭାଲ୍କୁ ଇଏ କରି ଅପୋଜିଟ୍ ପାର୍ଟିର ଲୋକମାନେ ତାଙ୍କ ନାଁରେ ତାଙ୍କ ନାଁରେ ରିପୋର୍ଟ୍ କରିବେ ସେମାନେ ଖରାପ ଖରାପ ଆମ ତାଙ୍କର ଯଦି କେଉଁଠି ଭୁଲ୍ ହେଉଛନ୍ତି ସେମାନଙ୍କୁ ଅପୋଜିଟ୍ ପାର୍ଟିର ଲୋକମାନେ ଖରାପ ଖରାପ କହିକି ସେମାନଙ୍କୁ ଅଲଗା କରିବେ ଏହିପରି ଭାବରେ ବି ଜେ ଡ଼ି ବି ଜେ ଡ଼ି ପାର୍ଟି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁ ପ୍ରକାର ରାଜନୀତି ଲୋକମାନଙ୍କୁ ଲୋକମାନଙ୍କୁ ଯୋଗେଇ ଦଉଛନ୍ତି ଲୋକମାନଙ୍କୁ ସବୁ ପ୍ରକାର ସୁବିଧା କରିଦଉଛନ୍ତି ସେହି ସେହି ସେହି ସୁବିଧାକୁ ଯଦି କୌଣସି କେଉଁଠି ଭୁଲ୍ ହେଉଛନ୍ତି ସେହି ଅପୋଜିଟ୍ ପାର୍ଟିର ଲୋକମାନେ ତାହାକୁ ତାହାକୁ ରିପୋର୍ଟ୍ କରିକି ତାଙ୍କ ନାଁରେ ଓଲଟା ପଲଟା କରୁଛନ୍ତି